ହଁ ଭାଇ ଅଛି ଯେ କେନ୍ ଜାଗାରୁ କହୁଛ ହଁ ହଁ ରେଟ୍ ବୋଲେ ତ ଭାଇ ଅଲଟା ଚେକ୍ ଅଛେ ଆଉ ଅଛି ହଁ ହଁ ରେଟ୍ ତ ଭାଇ ତିନିଶହ ପଚାଶ ଗୋଟେ ଅଛି ତିନିଶହ ଗୁଟେ ଅଛି ହଁ ହଁ ଶିମିଳି ଭଲ ବାହାରିବା ଏନ୍ତା କରି ତ ଲୋକମାନେ ତ ଯେ ଲୋକମାନେ ନେଇକରି ସବୁ କାମ୍ ଦାମ୍ କରୁଛନ୍ ଆର ମୁଇଁ ଗୁଟେ ନିଜର ଆରେ ଭାଇ ମୁଁ ତିନିଶହ ଗୁଟେ ପଚାଶ ଅଛି ଗୁଟେ ତିନିଶହ ଅଛେ ହଁ ହଁ ଦଶ ଟଙ୍କା ଗୋଟେ ଛାଡ଼ିବି ଆରୁ କେତେ ବସ୍ତା ଖଣ୍ଡେ ନେବ ଯେ ହଁ ହଁ ହଁ ହଁ ହଁ ହଁ ଠିକ ଅଛି ଅର୍ଜିନାଲ୍ ଅଛେ ହେଲମେଟ୍ ପୁରା ଭଲ ବାହାରୁଛେ ହଁ ହଁ ହଁ ହାଁ ନାଇଁ ତମେ ନିଅ କୋଣାର୍କ ନିଅ କୋଣାର୍କ ଅର୍ଜିନାଲ୍ ଅଛି ତିନିଶହ ପଚାଶ ଟଙ୍କା ହଁ କୋଣାର୍କ ହୋଉଛି ଅର୍ଜିନାଲ୍ ସିମେଣ୍ଟ ଏନ୍ତା ମୁଇଁ ତୁମକୁ ଲଗାମି ତିନିଶହ ତିରିଶି ଟଙ୍କା ଲଗାମି କୁଡ଼ିଏ ଟଙ୍କା ଛାଡ଼ୁଛେ ହଁ ହଁ ଏ ଉପର ସରିଲା ପରେ ବଢ଼ିଆ କାମ୍ ଦେବା ନିଜର ନିଜର କାଜେ ଦେ ନିଆ ଘର କାଜେ ଦେ ନବ ହଁ ନିଜର କାଜେ ଥେ ନବ ହଁ ହଁ ନିଜର କାଜେ ନବ ବୋଲି ତ ଭଲ ହବା ଆରୁ କିଛି ହଁ ବଢ଼ିଆ ରହିବା କିଛି ଅସୁବିଧା ନାଇଁ ହଏ ଯଦି ତୁମକୁ କମ୍ପ୍ଲେନ୍ ବାହାରିଲେ ମୋତେ କହେବ ଆସିକରି ଦୁକାନଠେ କହେବ ହଁ ହଁ ତଲୁ ଫଲୁ ସବୁ ପ୍ଳାଷ୍ଟର୍ ସବୁ ସବୁ ସବୁ ଭଲ ରହୁଛେ ବହୁତ ଲୋକ ନଉଛନ୍ ହଁ ଲାଇଟ୍ ଫାଇଟ୍ ସବୁ ଲାଗବା କୋଣାର୍କରୁ ତ ଏକ ନମ୍ବର୍ ଅଛି ଏବେ ଆଉ କୋଣାର୍କ ସବୁ ଲାଗବା ଭଲ ଜିନିଷ ସବୁ ଅଛି ହଁ ସିମେଣ୍ଟ ଭଲ ବାହାର ସିମେଣ୍ଟ ଭଲ ବାହାରିବା ମୁଇଁ ତୁମକୁ ଗ୍ୟାରେଣ୍ଟି ଦେଉଛେ କୋଣାର୍କର ନିଅ ଭାଇ ତୁମକୁ ମୁଁ ଗ୍ୟାରେଣ୍ଟି ଦେବି ତୁମକୁ ନିଜର ଲୋକ ହଏ ହଏ ହଏ ହଁ ହଁ ହଁ ହଁ ହଁ ହଁ ହେଟା ତ ଭାଇ ନାଇଁ ହୋ ତୁମକୁ ଆଉ ମୁଁ ନିଜର ଲୋକଠୁ ଠକିବି ଯେ ତୁମକେ ଗୁଟେ ପାଗଲ୍ ଲୋକ ଗୁଟେ ହଁ ମା' ହଏ ହଏ ହଏ ହେଟା ତ କହୁଛେ ହଁ ହଁ ହଁ ହଁ ଆଉ ସବୁ ଠିକ ରହେବା କିଛି ଅସୁବିଧା ନାଇଁ ହୁଏ ତୁମେ କାଣା କର ହୁଁ ତମେ ଘର ବନେଇବ ତୁମେ ଘର ର ପ୍ଳାଷ୍ଟର କର ତମେ ତଲେ ପକ ଜାଣା ପକ ପୁରା ଅର୍ଜିନାଲ୍ ବାହାରିବା ତୁମକୁ ମୁଇଁ ଗ୍ୟାରେଣ୍ଟି ଦେଇକରି କହୁଛେ କିନ୍ତୁ ଭାଇ ତମେ ପାଣି ଠିକରେ ଦେବା ପଡ଼ିବ ପାଣି ଠିକ୍ରେ ନାଇଁ ସେ ସିମେଣ୍ଟରେ ସିମେଣ୍ଟରେ ପାଣି ଟିକେ ଦେବା ପଡ଼ିବ ଭଲକରି

ପାଣି ଗୁରା ଯେତେ ସିମେଣ୍ଟରେ ଯେତେ ପାଣି ଦେଲେ ସେତିକି ଭଲ ରହିବା ହଁ ହଁ କା କହିଲ ଫାଟି ଫାଟି ଜିନି ଯେ ଜିନି ହଁ ହଁ ହେଟା ତ ବଡ଼ିଆ ସୁବିଧା ଅଛି ହଁ ହଏ ହଏ ହୁଁ ହଁ ହଁ ପୁରା ମଜଭୁତ ହେଇଯିବା ପାଣି ପୁଣାଟେ ଦେବା ଭଲକରି ହେଲ ନେଇ ପୁରା ତୁମର ଭଲ ବାହାରିବା ସିମେଣ୍ଟ ସିମେଣ୍ଟର କିଛି କମ୍ପ୍ଲେନ୍ ନାଇଁ ନା ହଁ ପୁରା ମଜଭୁତ ହବା ନା ଦେବ ମୁଇଁ ଆର ତୁମକେ କାଣା ଗିଫ୍ଟ ଦେବି ମୁଇଁ ହଁ ହଁ ହଁ ହଁ ଠିକ ଅଛି ମୁଇଁ ଗାଡ଼ି ଦରକାର ନା ମୋର ଗାଡ଼ି ଅଛି ନ ମୁଇଁ ଗାଡ଼ିନେ ପଠେଇ ଦେବି ନେ ହଁ ହଁ ହଁ ହଁ